ଆମ ଓଡ଼ିଶାରେ ଏକ ନିର୍ଦ୍ଧିଷ୍ଟ ଅବସର ମାନେ ଯେକୌଣସି ସମୟ ସେମାନଙ୍କୁ ଧରାଯାଉ ଜଣେ ଶିକ୍ଷକ ଶିକ୍ଷା ସରିଲା ପରେ ତା'ର ଅବସର ହୁଏ ବା କୌଣସି ସରକାରୀ ଚାକିରୀ ତାଙ୍କର ଜୀବନ ଚାକିରୀ କାଳ ମଧ୍ୟରେ କାମ ସରିଲା ପରେ ତାଙ୍କର ଅବସର ପ୍ରାପ୍ତ ହୁଅନ୍ତି ସେଇ ସେଇଟା ତାଙ୍କର ମୁଖ୍ୟତଃ ଶେଷ ପର୍ଯ୍ୟାୟ ବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାବରେ କାର୍ଯ୍ୟ କରା କାହିଁକି ନା ଏତେ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଯେକୌଣସି ଭଲ କାର୍ଯ୍ୟ ହଉ କି ଖରାପ କାର୍ଯ୍ୟ କରିଆସିଥିଲେ ମଧ୍ୟ ଅବସର ପର୍ବପର୍ବାଣି ବା ଅବସର ସମୟରେ ସେମାନଙ୍କର କାର୍ଯ୍ୟ କିଭଳି ଚାଲିଥିଲା ବା କିଭଳିଆ ଥିଲା ସେଇ ବିଷୟ ଜାଣିବା ପାଇଁ ଆମେ ସେମାନଙ୍କର ଶେଷରେ ଗୋଟିଏ ପର୍ବପର୍ବାଣି କାର୍ଯ୍ୟ ଭଳିଆ ନୃତ୍ୟ ସମ୍ପ୍ରଦାୟର ସେମାନଙ୍କୁ ଗୋଟିଏ କିଛି ନା କିଛି ରଖିଥାଉ ସେଇ ଜିନିଷ ରଖିଲା ପରେ ହିଁ ତାଙ୍କର ଗୋଟେ ଶେଷ ପର୍ଯ୍ୟାୟରେ ଆସି ଉପସ୍ଥିତ ହେଲାବେଳେ ଆମେ ନିଜକୁ ଜାଣିପାରିବା